କୁକୁଡ଼ା ଅଣ୍ଡା ମିନିମମ୍ ପ୍ରତେକ ଗୋଟିଏ କୁକୁଡ଼ା ଦିନକୁ ଗୋଟିଏ ଲେଖାଏଁ ଅଣ୍ଡା ଦେଲେ ଦଶ ବାର ଦିନକେ ଦଶ ବାରଟି ଅଣ୍ଡା ସିଏ ଦେବ ସିଏ ଦଶ ବାରଟି ଅଣ୍ଡାକୁ ଆମେ ସାଇଜ୍ରେ ରଖି ତାହା କୁଣ୍ଡାରେ ରଖୁ ତା'ପରେ କୁକୁଡ଼ା ଆସିକି ତାହା ଉପରେ ବସେ ଅଣ୍ଡା ଆସ୍ତେ ଆସ୍ତେ ଗରମ ହୁଏ ପ୍ରାୟ ବାର ପନ୍ଦର ଦିନ ଭିତରେ ଅଣ୍ଡା ଫୁଟିଆସେ ଅଣ୍ଡା ଫୁଟି ଆସିକି ସେଥିରୁ ଛୁଆ ବାହାରେ ଆଜିକାଲି କୃଷିପ୍ରଣାଳୀ ଅନୁସାରେ ସବୁ ଯନ୍ତ୍ରପାତି ବାହାରିଲାଣି ତା' ମାଧ୍ୟମରେ ମଧ୍ୟ ଅଣ୍ଡା ଥୁଆହୋଇକି ଛୁଆ ମଧ୍ୟ ଫୁଟୁଛି